ଦୁଇ ଲକ୍ଷ ଦୁଇ ଶହ ପଚିଶ ପାଞ୍ଚ ଶହ ଆଠ ଆଠ ଲକ୍ଷ ଚାରି ଶହ ଚଉଷଠି ଦୁଇ ଲକ୍ଷ ଛପନ ଛପନ ହଜାର ଛଅ ଶହ ଷାଠିଏ ତିନି ଲକ୍ଷ ଚାଳିଶ ହଜାର ପାଞ୍ଚ ଶହ କୋଡ଼ିଏ ହଁ ଠିକ୍ ଅଛି